ଯଦି ମୁଁ କୌଣସି ସ୍ଥାନକୁ ଯିବାକୁ ଚାହିଁବି ତା'ହେଲେ ଓଡ଼ିଶାର ଦାରିଙ୍ଗ୍ବାଡ଼ି ଯିବି ଏହାକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ ଏହା ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ଏଠାର ଦୃଶ୍ୟ ଅତି ମନୋରମ ରାସ୍ତାକଡ଼ରେ ହଳଦୀ ରଙ୍ଗର ସୋରିଷ କ୍ଷେତ ମନକୁ ଆନନ୍ଦ ଦିଏ ଏହା ହେଉଛି ପାହାଡ଼ିଆ ଅଞ୍ଚଳ ସୋପାନ ପ୍ରଣାଳୀରେ ସେଇଠି ଚାଷ କରାଯାଏ ଦାରିଙ୍ଗ୍ବାଡ଼ିରେ କଫି ବଗିଚା ବହୁତ ସୁନ୍ଦର ବ୍ରିଟିଶ ଅମଳର ଜଣେ ଥିଲେ ତାଙ୍କ ନାଁ ହିସାବରେ ଦାରିଙ୍ଗ୍ବାଡ଼ି ହୋଇଛି ଏହି ଅଞ୍ଚଳର ପାଇନ୍ ଜଙ୍ଗଲରେ ବହୁ ପର୍ଯ୍ୟଟକ ବଣଭୋଜି କରିଥାନ୍ତି ଏହି ଏହି ପାଇନ ଜଙ୍ଗଲ ପାଖରେ ଥିବା ଝରଣାର କୁଳୁକୁଳୁ ସ୍ୱର ବହୁତ ଭଲ ଲାଗେ